ହ୍ୟାଲୋ ହଁ ମୁଁ ଗୋଟେ କଥାଟେ କହିବି ଆପଣ ରଖିବେ ମୋ କଥାଟା କ'ଣ କହିଲେ ମୋର ଭାରି ପଇସାପତ୍ରର ଟିକିଏ ଅସୁବିଧା ହେଉଛି ମୁଁ ଟିକିଏ ଚାହୁଁଥିଲି ଆପଣଙ୍କ ଦୋକାନରେ ଟିକିଏ ରହିଯାଆନ୍ତି ମ ଆପଣଙ୍କର ଯେଉଁ ଚା' କଫି ଦୋକାନ ଅଛି ସେଇଠି କେତେ ମୋତେ ଟିକିଏ ରଖିଦେଇଥାଆନ୍ତେ ମୁଁ ଯଦି ଆପଣଙ୍କର କିଛି ସାହାଯ୍ୟ କରିପାରିବି ଦେବା ସମୟରେ ଆପଣଙ୍କର ତ ଦୋକାନ ବହୁତ ମାନେ ବିକ୍ରି ହେଉଛି ମୁଁ ବି ଦେଖୁଛି ଆପଣ ମାନେ ଏତେ କରିପାରୁନାହାନ୍ତି ଧର ମୁଁ ଯଦି ହେଲି ଆଉ ଟିକିଏ ଲୋକ ଆସିଲେ ଆପଣଙ୍କର ଲାଭ ହେବନା ଟିକିଏ କ'ଣ କୁହନ୍ତୁ ହଁ ଆଉ କେତେ ସମୟ କାମ କରିବାର ଅଛି

ହଁ ତା'ହେଲେ ମୁଁ ରାଜି ଅଛି ଆଉ କେତେ ପଇସା ଧର ମାସକୁ ମୁଁ କଲି ଏତିକି କାମ କଲି କେତେ ପଇସା ଆପଣ ଦେଇପାରିବେ ସାତ ହଜାରେ ନା ହଉ ତା' ହେଲେ ଶୁଣନ୍ତୁ ମାନେ ଧର ମୁଁ ଅଧିକ କାମ କଲି ଆପଣ କେତେ ଦେବେ

ହଉ ତା' ହେଲେ ଆଉ କିଛି ନ ହେବାଠୁ ଏତିକି ହେବାଟା ଭଲ ଆଉ ଶୁଣୁନାହାନ୍ତି ଏ ଯେଉଁ ମୁଁ ତା'ହେଲେ କେବେଠୁ ଯିବି ଆପଣଙ୍କ ଦୋକାନକୁ କାଲିଠୁ କ'ଣ କହିଲେ ମୋର ଏଇ ଦୁଇ ତିନି ଦିନ ଟିକିଏ କାମ ଅଛି ମୁଁ ଏଇ ଦୁଇ ତିନି ଦିନ ପରେ ଗଲେ ହେବ ଆଜ୍ଞା ଆଜ୍ଞା ଟିକିଏ ମୋତେ ସେଇ ଖାଲି ଟିକିଏ କୁହନ୍ତେ ମୁଁ କେମିତି ରୁହନ୍ତି ମୁଁ ଆପଣଙ୍କ ଦୋକାନକୁ ଦୁଇ ତିନି ଦିନ ପରେ ସକାଳେ ଯିବିନା ରାତିରେ ଯିବି ହଉ ହଉ ତା'ହେଲେ ଦୁଇ ଥରଯାକ ଯିବି ଆଉ ନା ହଉ ତା' ହେଲେ ହଉ ମୁଁ ରଖିଲି ମୁଁ କାଲି ଯିବି ଆଉ